ହଁ ଆମେ ଭାବୁଛୁ କିି ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧି କରୁଛି କାରଣ ଆମ ଓଡ଼ିଶାର ଲୋକ ପ୍ରାୟତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି ଏବଂ ଓଡ଼ିଆରେ ହିଁ ସମସ୍ତେ ଜୀବନଯାପନ କରନ୍ତି ପାଠପଢ଼ା ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆରେ ହିଁ ପଢ଼ାପଢ଼ି କରନ୍ତି ସେଥିଯୋଗୁଁ ଆମ ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ବୋଲି ଆମେ ଭାବୁଛୁ କିନ୍ତୁ ଆଜିକାଲି ଦୁନିଆରେ ମଡର୍ନ ଶିକ୍ଷା ଯୋଗୁଁ ଲୋକେ ଇଂଲିଶ ମଧ୍ୟ ପଢ଼ିବା ପାଇଁ ମନୋଭାବ ପ୍ରକାଶ କରୁଛନ୍ତି କିନ୍ତୁ ଆମେ ଯେହେତୁ ଓଡ଼ିଶା ବାସୀ ଆମର ଯେ ଓଡ଼ିଆ ଭାଷା ଓଡ଼ିଶାର ଭାଷା ତେଣୁ ଆମ ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ